ମୁଁ ଚାରି ମାସ ଆଗରେ ଜୟପୁରରେ ଦୁଇଶହ ପଚାଶ ଟଙ୍କାରେ ଏକ ଚାର୍ଜର କିଣିଥିଲି ସେ ଚାର୍ଜର ବହୁତ ବଢ଼ିଆ ଚାଲୁଛି ମୁଁ ଆଗରୁ ଯେଉଁ ବି ଚାର୍ଜର କିଣିଥିଲି ପାଞ୍ଚଶହ କି ଛଅଶହ ଟଙ୍କାରେ ସେ ଚାର୍ଜର ଖାଲି ଦୁଇ କି ତିନି ମାସରେ ଭଲସେ କାମ କରୁନଥିଲା କିନ୍ତୁ ଏଇ ଚାର୍ଜର ମାତ୍ର ମୁଁ ଦୁଇଶହ ପଚାଶ ଟଙ୍କାରେ କିଣିଥିଲି ଯେ ଏବେ ଯାଏ ଭଲସେ ଚାଲୁଛି